ମୋ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ହେଉଛି ନୃତ୍ୟ ନୃତ୍ୟ କଳା ସେହି ନୃତ୍ୟ ମୋତେ ମୋ ଜୀବନରେ ବହୁ ପ୍ରତିଷ୍ଠିତ କରିଛି ବହୁ ଦର୍ଶ ଦର୍ଶକ ମାନଙ୍କୁ ମୋ ଆଡ଼କୁ ଆକର୍ଷିତ କରି ପାରିଛି ଏବଂ ମୁଁ ମଧ୍ୟ ସେମାନଙ୍କ ଆଡ଼କୁ ଆକର୍ଷିତ ହୋଇପାରିଛି ଯେମିତିକି ଦର୍ଶନିକ ଆଉ ମୋ ଭିତରେ ବହୁ ନିବିଡ଼ ସମ୍ପର୍କ ସୃଷ୍ଟି ହୋଇଛି ଏହାଦ୍ୱାରା ମୋର ମଧ୍ୟ ସମ୍ବଳ ସମ୍ବଳ କ୍ଷେତ୍ରରେ ବହୁ ସାହାଯ୍ୟ ହୋଇପାରିଛି